ଆଜି ଭାରତରେ ସବୁ ଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆହ୍ୱାନ ଭାରତ ସରକାରଙ୍କ ପାଇଁ ବେକାରୀ ସମସ୍ୟା ଦୂରୀକରଣ ଏବେ ଭାରତରେ ବହୁତ ସାରା ପାଠ ପଢ଼ିକି ପିଲାମାନେ ବେକାରୀ ହେଇକି ବୁଲୁଛନ୍ତି ଚାକିରୀ ଖଣ୍ଡେ ପାଉ ନାହାନ୍ତି ସେଥିପାଇଁ ଭାରତ ସରକାର ଚାଁହୁଛନ୍ତି ବେକାରୀ ଦୂରୀକରଣ କେମିତି କରିପାରିବେ ସେଥିପାଇଁ ସରକାରୀ ବେସରକାରୀ ବିଭିନ୍ନ ଜାଗାରେ ପିଲାମାନଙ୍କୁ ଚାକିରୀର ବ୍ୟବସ୍ଥା କରିଛନ୍ତି ଚାକିରୀ ଯୋଗେଇ ଦେଉଛନ୍ତି ଯାହା ଦ୍ଵାରା କି ଭାରତ ର କିଛି ବେକାରୀ ସମସ୍ୟା ଦୂରୀକରଣ ହୋଇ ପାରିବ